ଆମ ଅଞ୍ଚଳରେ ନୂଆ ବ୍ୟବସାୟ କହିଲେ ଏକ ଶୀତଳ ଭଣ୍ଡାରଟିଏ ଖୋଲିଲେ ଭଲ ଲାଭବାନ ହୋଇପାରିବେ କାରଣ ଏଠାରେ ନା ସରକାରୀ ବା କୌଣସି ବେସରକାରୀ ଶୀତଳ ଭଣ୍ଡାରଟିଏ ରହିନାହିଁ ଯାହା ଦ୍ଵାରାକି ଚାଷୀଟି ତା'ର ଉପାର୍ଜିତ ଫସଲ ବା ପନିପରିବା ରଖିବାରେ ଅସୁବିଧା ହୋଇଥାଏ ତେଣୁ ଆମ ଅଞ୍ଚଳଠୁ ବହୁତ ଦୂର ଯାଇ ଚାଷୀଟି ତା'ର ଫସଲ ସରଂକ୍ଷଣ କରିଥାଏ ଏହି ବ୍ୟବସାୟଟି କଲେ ଆମ ଅଞ୍ଚଳରେ ଭଲ ହେବ ବୋଲି ମୁଁ ଭାବୁଛି ଏବଂ ଜଣେ ବ୍ୟକ୍ତି ଏଥିରୁ ଯଥେଷ୍ଟ ପରିମାଣର ଅର୍ଥ ମଧ୍ୟ ଉପାର୍ଜନ କରିପାରିବ